ମୋର ପ୍ରିୟ ବିଷୟ ପୁସ୍ତକ ହେଉଛି ଭାରତର ବୁଲବୁଲ୍ ଏହି ବିଷୟଟି ଡକ୍ଟର ସରୋଜିନୀ ନାଇଡୁଙ୍କ ଉପରେ ପରିବେଷ୍ଟିତ ତାଙ୍କ ଜୀବନରେ ଘଟିଥିବା ପ୍ରତ୍ୟେକ ଘଟଣା ଅଳ୍ପ ବହୁତ ଆମ ଜୀବନରେ ଘଟିଥାଏ ତାଙ୍କର ଜୀବନଶୈଳୀକୁ ନେଇ ଆମେ ଭବିଷ୍ୟତରେ କିପରି କ'ଣ କରିବା ଜ୍ଞାନ ପାଇଥାଉ ତାଙ୍କ ବାପା ଚାହୁଁଥିଲେ ସେ ଜଣେ ଅଧ୍ୟାପିକା ହୁଅନ୍ତୁ କିନ୍ତୁ ନାଇଡୁ ଲେଖାଲେଖି କରିବାକୁ ଭଲପାଉଥିଲେ ନିଜେ ସ୍ଵାଧୀନ ରହିବାକୁ ଚାହୁଁଥିଲେ ଏଥିପାଇଁ ତାଙ୍କ ବାପା ରାଗି ତାଙ୍କୁ ଗୋଟିଏ ଘରେ ବନ୍ଦ କରିଥିଲେ ସେ ସେଇ ମଧ୍ୟରେ ତେରଶହ ଧାଡ଼ିରେ ଗୋଟିଏ କବିତା ଲେଖିଦେଇଥିଲେ ଏଥିରୁ ତାଙ୍କର ଗୋଟିଏ ପ୍ରତିଭାର ପରିଚୟ ମିଳିଥିଲା ଏଥିରୁ ଆମେ ଶିଖିଲେ ଯେ ନିଜ ଇଚ୍ଛା ଥିବା କଳା ପ୍ରତି ସବୁବେଳେ ଧ୍ୟାନ ଦେବା ଉଚିତ୍